ହଁ ମୁଁ ସ୍ୱଚ୍ଛ ଭାରତ ଅଭିଯାନ ବିଷୟରେ ଜାଣିଛି ଏଥିରେ ମଧ୍ୟ ଭାଗ ନେଇଛି ଏବଂ ସ୍ୱଚ୍ଛ ଭାରତ ଅଭିଯାନ ମହାତ୍ମା ଗାନ୍ଧୀଙ୍କର ଯେଉଁ ପ୍ରକଳ୍ପ ବା ଚିନ୍ତାଧାରା ତାକୁ ବର୍ତ୍ତମାନ ସରକାର ତାକୁ ସପକ୍ଷରେ ଆଗେଇ ନେଇଛି ସ୍ୱଚ୍ଛ ଭାରତ ହେଲା ପ୍ରତ୍ୟକ ବ୍ୟକ୍ତିଠାରୁ ଆରମ୍ଭ କରି ରାଜ୍ୟ ଏବଂ ଦେଶର ପ୍ରତ୍ୟେକ ଲୋକ ତା ଅଞ୍ଚଳର ତା ଘର ତା କାର୍ଯ୍ୟାଳୟ ରାସ୍ତାଘାଟ ସବୁଆଡ଼େ ସ୍ୱଚ୍ଛତା ରଖିବ ସ୍ୱଚ୍ଛତା ହେଉଛି ଏକ ଭଲ ପଦକ୍ଷେପ ଏବଂ ଏହାର ରକ୍ଷଣା ବେକ୍ଷଣ ପାଇଁ ସମସ୍ତେ ଭାଗିଦାର ହେବା ଦରକାର କେବଳ ସରକାରକୁ ଦାୟିତ୍ଵ ଦେଲେ ସ୍ୱଚ୍ଛତା ଅଭିଯାନ ସଫଳ ହେବ ନାହିଁ ସ୍ୱଚ୍ଛତା ଅଭିଯାନ ପାଇଁ ବ୍ୟକ୍ତିଠାରୁ ଆରମ୍ଭ କରି ସରକାର ପର୍ଯ୍ୟନ୍ତ ସମସ୍ତଙ୍କୁ ସହଭାଗିତା ସହ ଯୋଗିତା ମିଶିକରି କଲେ ଏ କାର୍ଯ୍ୟ ନିଶ୍ଚିୟ ଆଗେଇ ଚାଲିବ ତେଣୁ ଆମକୁ ସ୍ୱଚ୍ଛତା ଗାନ୍ଧୀଙ୍କୁ କହିଲେ ତୁମର ସ୍ୱଚ୍ଛତା ଦରକାର ନା ସ୍ୱାଧୀନତା ଦରକାର ସେ କହିଲେ ମୋର ସ୍ୱଚ୍ଛତା ଦରକାର ସ୍ୱାଧୀନତା ତ ଆସିବ ତେଣୁ ସ୍ୱଚ୍ଛତା ପାଇଁ ଆମେ ସମସ୍ତେ ପାଗଳ ହେବା ଦରକାର ସ୍ୱଚ୍ଛତା ରହିଲେ ମନ ଉନ୍ନତି ରହିବ କାମ କରିବାକୁ ଆମେ ଆଗ୍ରହ ପ୍ରକାଶ କରିବା ଏହା ଏକ ବଢ଼ିଆ ଭଲ କାର୍ଯ୍ୟକ୍ରମ